ଆପଣଙ୍କ ଦୋକାନ ରେ କ'ଣ କ'ଣ ସବୁ ମିଠା ଅଛି ଆମର ଆଗକୁ ପୂଜା ଅଛି ତ ଦରକାର ଅଛି ସେଥି ପାଇଁ ରସଗୋଲା ହବ କେତେ ଟଙ୍କା ରେଟ ଆମର ପାଞ୍ଚଶହ ଲୋକ ଆସିବେ ଆପଣ କହୁନାହାନ୍ତି ପାଞ୍ଚଶହ ଲୋକ ପାଇଁ କେତେ ମିଠା ଲାଗିବ କେତେ ଟଙ୍କା ନେବେ ଆଉ ଗୋଲାପ ଜାମ ପାଞ୍ଚଶହ ଲୋକ ପାଇଁ ମୁଁ ନେବି ଆଉ ଜିଲାପି ଆଉ ଝିଲାପି ବି ନେବି ପାଞ୍ଚଶହ ଲୋକ ପାଇଁ ଆଉ ଛେନାପୋଡ଼ ସେଟା ପାଇଁ ସେଟା ହେଲେ ବି ପାଞ୍ଚଶହ ଲୋକ ପାଇଁ ଏତେ ଦିନ ପରେ ପୂଜା ଗୁଡ଼େ ହେଉଛି ତ ମତେ ସବୁ ମିଠା ଦରକାର ହଁ ପାଞ୍ଚଶହ ଲୋକ ପାଇଁ ଦରକାର କାଲିକି ଆସିବି ହଉ ଲେଖନ୍ତୁ ରସଗୋଲା ଦଶ କିଲୋ ଗୋଲାପ ଜାମ ଦଶ କିଲୋ ପୋଡ଼ ହଉଛି ପାଞ୍ଚ କିଲୋ ଝିଲାପି ପାଞ୍ଚ କିଲୋ ଆଉ ସେ ଅଟା ଅଟା ଖଜା ଅଟା ଅଟା ଖଜା ଦଶ କିଲୋ

ହଁ ହଁ ନାଇଁ ନାଇଁ ସେତିକି ଅର୍ଡ଼ର ଅଛି ଆଉ କଣ ମିଠା ଅଛି କି ହଁ ସେଟା ବି ନେବି ଆଉ ସେଟା ବି ପାଞ୍ଚ କିଲୋ ଲେଖା ନେବି ଆଉ

ହଁ ହଉ ଠିକ ଅଛି ମୁଁ ହେବ ବୋଇଲେ କାଲିକି ଯିବି ଆଉ ହେଉ ବ୍ୟାଗରେ ସବୁ ପ୍ୟାକିଙ୍ଗ କରିଦେଇଥିବେ

ନାଇଁ ମୁଁ ଆସିକି ନେବି ଆଉ ଚାଖିବା ପାଇଁ ବି ମିଠା ଦେବେ

ଆଉ ଏତେ ଯାକ ନେବୁ ଆଉ ଦେବେନି କି କିଛି ଏକ୍ସଟ୍ରା

ହଉ ରଖୁଛି